ମୁଁ ଏହି ଚାରି ପାଞ୍ଚ ଦିନ ହେଲା ଶାଢ଼ୀ କିଣିଥିଲି ଯେ ସେ ଶାଢ଼ୀଟା ବେକାର ହୋଇଗଲା କିଛି ବି ଭଲ ପଡ଼ିଲାନାହିଁ ଆଉ ସେ ଧଡ଼ିଯାକ ତ ପୂରା ବାହାରିପଡ଼ିଲା ସୂତା ଆଉ ଛାପା ଯାକ ବି ଛାଡ଼ିଗଲା କଲର ତ ପୂରା ଧୋଇ ହୋଇକି ପଳାଇଲା ସେହି ବେକାର ହେଲା ଆଣିକି କ'ଣ ପଇସା ସବୁ ଲସ୍ ହେଲା ମୋର